ଆଜିକାଲି କେହି ତ ଆଉ କାଠ ଜାଳ ସଂଗ୍ରହ କରୁନାହାନ୍ତି କାହିଁକିନା ଘର ଘରକେ ସମସ୍ତିଙ୍କ ଘରେ ଏଚ୍ ପି ସିଲିଣ୍ଡର୍ ବ୍ୟବହାର ହେଲାଣି ସରକାରଙ୍କ ଦ୍ୱାରା ସେ ସିଲିଣ୍ଡର୍ ସମସ୍ତକୁ ମିଳିସାରିଲାଣି ସମସ୍ତେ ବ୍ୟବହାର କଲେଣି ତ କାଠ ଜାଳ କାହାର ଆଉ ଦରକାର ପଡ଼ୁନାହିଁ ଚୁଲି ଜଳା ହେଉ ନାହିଁ ଏହି ସବୁ ସିଏ ଗ୍ୟାସ୍ରେ ରୋଷେଇ କରୁଛନ୍ତି ତ ଗ୍ୟାସ୍ରେ ଆମେ ଯେତେ ନିଜ ଆୟତ୍ତରେ ରଖିବା ସେତେ ଭଲ ଯେତେ ରୋଷେଇ କରିବା ରୋଷେଇ କରିବା ସମୟରେ କୁଆଡ଼େ ଛାଡ଼ିକି ଯିବା ପଡ଼ି ଯିବା ଉଚିତ୍ ନୁହେଁ କାହିଁକିନା ଗ୍ୟାସ୍ ଜଳୁଥିଲା ବେଳେ ଛାଡ଼ିକି ଗଲା ମାତ୍ର ସେ ଜିନଷ କିଛି ଇଏ ହେଲା ମାତ୍ର ଗ୍ୟାସ୍ ମାନେ ବ୍ୟବହାର କରିବାଟା ଅସୁବିଧା ହେଇପାରେ ତ ସେଥିପାଇଁ କୁଆଡ଼େ ଯିବା ଉଚିତ୍ ନୁହେଁ ଯେତେବେଳେ ଯୁଆଡ଼େ ଯିବା ସେଟା ସେ ସବୁବେଳେ ଗ୍ୟାସ୍ ବନ୍ଦ କରିକି ଯିବା ଗ୍ୟାସ୍ ବନ୍ଦ କରିବା ଦ୍ୱାରା ଆଉ ଗ୍ୟାସ୍ରେ କିଛି ଅସୁବିଧା ହେବନାହିଁ ତ ରୋଷେଇ କରିବା ସମୟରେ ଆମେ ସଚେତନ ହେଇକି ରହିବା ଝରକା କବାଟ ସବୁ ଖୋଲା ରଖିଥିବା ଗ୍ୟାସ୍ କିମ୍ବା ଟିକେ କ'ଣ ବାସ୍ନା ଦେଲା ମାତ୍ର ଗ୍ୟାସ୍କୁ ବନ୍ଦ କରିବା ବନ୍ଦ କରିଦବା ତଳୁ ବନ୍ଦ କରିଦବା କିମ୍ବା ରୋଷେଇ ସରିଲା ମାତ୍ରେ ଆୟତ୍ତର ହେଇକି ତାକୁ ବନ୍ଦ କରିକି ଯୁଆଡ଼େ ଯିବା ତ ସେଥିପାଇଁ ଆମକୁ କୌଣସି ବିପଦ ପଡ଼ିବ ନାହିଁ ତେବେ ଆଜିକାଲିରେ ଆଜିକାଲିରେ ସବୁ ଜାଗାରେ ତ ଗ୍ୟାସ୍ରେ ରୋଷେଇ କରିବା ସହିତ ଅଚେତନ ହଉଚନ୍ତି ତ ଗ୍ୟାସ୍ ବି ଫାଟୁଛି ଲୋକ ଲୋକଙ୍କ ଘରେ ଲୋକମାନେ ଜଳିଯାଉଛନ୍ତି ତ କିଛି ଜାଗାରେ ଏମିତି ହେଉଛି ତ ସେଥିପାଇଁ ନିଜେ ଆୟତ୍ତରେ ରହିଲେ ଆମର କିଛି ଅସୁବିଧା ହେବନାହିଁ ଗ୍ୟାସ୍ ସୁବିଧା ସବୁ ଜାଗାରେ ଭଲ